ଟେକ୍ନୋଲୋଜି ହେବା ଯୋଗୁଁ ଆଜିକାଲି ବହୁତ ଉନ୍ନତି ହେଲାଣି ଏବେ ଯେଉଁ ପିଲାମାନେ ଆମର ଟ୍ୟୁସନ୍ ପଇସା ଦେଇ ପାରୁନାହାନ୍ତି ତ ସେମାନେ ୟୁ ଟ୍ୟୁବ୍ ଦେଖିକି ପାଠ ପଢ଼ୁଛନ୍ତି ଚାଷୀ ଆମର ମୋବାଇଲରେ ୟୁ ଟ୍ୟୁବ୍ ସାହାଯ୍ୟରେ ବିଭିନ୍ନ ପ୍ରକାର ଚାଷ ବିଷୟରେ ଜାଣିପାରୁଛନ୍ତି ଆହୁରି ଯେଉଁ ମହିଳା ମାନେ ଟାଇମ୍ ପାସ୍ ପାଇଁ ସିରିଏଲ୍ ଦେଖୁଥିଲେ ତ ସେମାନେ ଏବେ ଅଧିକ ସମୟ ଟିଭିରେ ସିରିଏଲ୍ ଆଡ଼୍ ସହିତ ଦେଖି ଆଉ ପସନ୍ଦ କରୁନାହାନ୍ତି କାହିଁକିନା ମୋବାଇଲରେ ଅଳ୍ପ ସମୟରେ ସେମାନେ ଆଡ଼୍ ଦେଉନାହାନ୍ତି ତାଙ୍କର ସିରିଏଲ୍ ଦେଖୁଛନ୍ତି ବିଭିନ୍ନ ପ୍ରକାର ଗୀତ ତା'ପରେ ବି ୟୁ ଟ୍ୟୁବ୍ ଦେଖିକି ଆଜିକାଲି ମାନେ ପୁଅ ଝିଅମାନେ ସମସ୍ତେ ବିଭିନ୍ନ ପ୍ରକାର ରୋଷେଇ ସବୁ କରୁଛନ୍ତି ବିଭିନ୍ନ ପ୍ରକାର କେକ୍ ଖାଦ୍ୟ ପଦାର୍ଥ ସବୁ ତିଆରି କରୁଛନ୍ତି ତ ୟୁ ଟ୍ୟୁବ୍ ଯୋଗୁଁ ମୋବାଇଲର ଟେକ୍ନୋଲୋଜି ଯୋଗୁଁ ଆଜିକାଲି ବହୁତ ସବୁ କିିଛି ଅଗ୍ରସର ହେଲାଣି ଲୋକେ ଦୁନିଆ କଥା ସବୁ ଶିଖିଲେଣି ନୂଆ ନୂଆ ଜିନିଷ ସବୁ ଲୋକେ ଜାଣିଲେଣିି ତ ଟେକ୍ନୋଲୋଜି ପାଇଁ ବହୁତ ଲାଭବାନ ହେଲେ ସମସ୍ତେ